ମାଛ ଧର୍ବାର୍ ଲାଗି ହେଲେ ବହୁତ୍ କଷ୍ଟ ଲାଗ୍ସି ତାର୍ସାଙ୍ଗେ ଆମ୍କୁ ଜାଲ୍ କିଣିବାର୍କେ ପଡ଼୍ସି ଜାଲ୍ କିଣିକରି ତାହାକେ ଜାଲ୍କେ ସେଟିଂ କରି କରିି ଆମେ ସମଦ୍ରରେ କିମ୍ବା କୌଣସି ନଦୀ ପୋଖରୀନ ମାଛ୍ ମାରି ଯାଏସୁଁ ମାଛ୍ ମାର୍ବାର୍କେ ହେଲେ

ପାଞ୍ଚ ଛଅ ଜଣ ଲାଗିଯାଏ ସେଥିରୁ କମ୍ ହେଲେ ମାଛ ଧରିବା ବହୁତ କଷ୍ଟ ହେସି

ମାଛ୍ ଧର୍ବାର୍କେ ହେଲେ ଆମ୍କୁ ଜାଲ୍ ଦର୍କାର୍ ଫେର୍